ଆମ ନୟାଗଡ଼ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ଗୁଡ଼ିକ ହେଉଛି ମେଳା ମହୋତ୍ସବ ରଥଯାତ୍ରା ଦଶହରା ଦୁର୍ଗାପୂଜା ଏହିଭଳି ଭାବରେ ଅନେକ ପରମ୍ପରା ଅଛି ଆମ ଜିଲ୍ଲାରେ ପ୍ରତି ଗ୍ରାମରେ ଅଲଗା ଅଲଗା ମାସରେ ମେଳା ମହୋତ୍ସବ ହୋଇଥାଏ ଗୋଟିଏ ହେଲା ନୟାଗଡ଼ର ପ୍ରସିଦ୍ଧ ମାଆ ଦକ୍ଷିଣକାଳୀଙ୍କର ପଣା ସଂକ୍ରାନ୍ତି ଉପଲକ୍ଷେ ଏକ ବଡ଼ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି ସେହି ଯାତ୍ରାରେ ଆମ ଜିଲ୍ଲାର ସମସ୍ତ ଗ୍ରାମରୁ ବହୁତ ଲୋକ ଯାଇଥାନ୍ତି ଆହୁରି ମଧ୍ୟ ନୟାଗଡ଼ରେ ରଣପୁର ଆଞ୍ଚଳରେ ଓଡ଼ିଶା ଦ୍ୱିତୀୟ ଶ୍ରୀକ୍ଷେତ୍ର ହିସାବରେ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଳନ ହୋଇଥାଏ ଏହି ରଥଯାତ୍ରାରେ ସବୁ ଧର୍ମର ଲୋକ ଆସିଥାନ୍ତି ଏବଂ ଦଶହରା ସମୟରେ ମାଆ ଦୁର୍ଗାଙ୍କର ପୂଜା ଅର୍ଚ୍ଚନା ପ୍ରତି ପରିବାରରେ ରୀତି ନୀତିର ସହ ସବୁ ବର୍ଷ ପାଳନ କରାଯାଏ